ଆଜ୍ଞା ଶୁଣନ୍ତୁ ମୁଁ କହୁଥିଲି କି ଆମର ଯେଉଁ ବ୍ୟବସାୟଟା ଆମେ କରୁଛନ୍ତି ଏ ଯେଉଁ ଲୁଗା ଦୋକାନଟା ଆମର ଅଛି ଏଇ ଯେଉଁ ମାର୍କେଟ୍ରେ ମାନେ କ'ଣ କହିଲ ଭଲ ମାନେ ସେଲ୍ ହଉନି ଲୋକମାନେ କାହିଁ ମାନେ ଏତେ ମାନେ ଏଠିକି ଆସୁନାହାନ୍ତି ଏତେ ମାନେ ଭଲ ସେଲ୍ ହେଇପାରୁନାହିଁ ହଁ ମୁଁ ଯେଉଁ ଶୁଣିଥିଲି କାଳେ ଏ ଯେଉଁ ଘଣ୍ଟେଶ୍ଵର ମାର୍କେଟ୍ରେ ତା'ର ମାନେ ଭଲ ମାନେ ସେଠି ଲୋକ ମାନେ ସବୁ ମାନେ ବହୁତ ଲୋକ ତା'ହେଲେ ତମେ ତ ଏଠି ମାନେ ବହୁତ ଦିନ ହେଲା ରହିକି କାମ କରିଚ ନା ତ ସେଇ ସା ମାନେ ସେଇ ଜାଗାଟା ବିଷୟରେ ତମେ ଭଲସେ ଜାଣିଥିବ ଆଉ ମୋତେ ଟିକେ ସେଇ ବିଷୟରେ କୁହ ସେ ଘଣ୍ଟେଶ୍ଵର ମୁଁ ଭାବୁଥିଲି କି ଏ ଯେଉଁ ଘଣ୍ଟେଶ୍ଵର ମାର୍କେଟ ପାଖରେ ଆମେ ଏଇ ଲୁଗା ଦୋକାନଟା ଦେଲେ ମାନେ ଭଲ ହେଇପାରିବ ତା'ହେଲେ ତମ ମତାମତଟା ଟିକିଏ ମାନେ କୁହ ମାନେ କଣ କରିବା ଏଇ ଦୋକାନଟାକୁ ମାନେ ସେଠି ଦେବା ନା କ'ଣ ଟିକେ କୁହ ହଁ ମୁଁ ଭାବୁଥିଲି ଏଠି ସେଲ୍ ହଉନି ନା ଲୋକ ମାନେ ଏତେ ଆସୁନାହାନ୍ତି ଭାବୁଥିଲି ପୂରା ମାନେ ସେଠିକୁ ମାନେ ଦୋକାନଟା ପୁରା ସେଠି ଦେଇଦେଲେ ଆମର ମାନେ ବେଶୀ ଲାଭ କରିପାରନ୍ତେ ଆମେ ସେଠି ଏଠି ଆମର ଲସ୍ ହେଉଛି ଆଉ ଯେଉଁ ରୁମ୍ଟା ଯେଉଁ ବୁଝା ବୁଝି କରିବ ସେଇଟା କେତେ କ'ଣ ମାନେ ଟଙ୍କା ମାନେ ସେଇଟା ଜାଣିଛ ନା ଯେଉଁ ଭଡ଼ାରେ ନବା ଘର ହଉ ହଉ ଠିକ୍ ଅଛି